ଋତୁ ହିସାବରେ ଗଛ ଗୁଡ଼ିକ ପାଇଁ ମଧ୍ୟ ସତର୍କତା ଅବଲମ୍ବନ କରିଥାଏ ଯେପରିକି ପ୍ରତ୍ୟେକ ଋତୁ ଅନୁଯାୟୀ ଗଛମାନଙ୍କର ସଂରକ୍ଷଣ କରିବାକୁ ପଡ଼େ ବର୍ଷା ଋତୁରେ ଆମକୁ ଗଛମାନଙ୍କୁ ଘୋଡ଼େଇଦବାର ଥାଏ ବା ତାଙ୍କୁ ତାଙ୍କ ମୂଳର ଅଧିକ ପାଣି ନ ଦବାର ଥାଏ କାରଣ ବର୍ଷା ଋତୁରେ ପାଣିର ମାନେ ମାତ୍ରାଟା ଅଧିକ ଥାଏ ସେଥିଯୋଗୁଁ ଗଛ ଗୁଡ଼ିକ ପଚିଯାଏ ଏବଂ ଯଦି ଆପଣ କୌଣସି ଗଛ ଜରି ବା କୁଣ୍ଡରେ ଲଗେଇଥାନ୍ତି ସେ ଜରି ବା କୁଣ୍ଡରୁ ମାନେ ତଳେ ଗୋଟେ କଣା କରିଦେବା ଉଚିତ କଣା କରିବା ଦ୍ୱାରା ଯେଉଁସବୁ ପାଣି ଗଛକୁ ଆବଶ୍ୟକତା ନାହିଁ ସେ କଣା ଦ୍ୱାରା ସେ ସବୁ କ'ଣ କହିଲେ ଯେଉଁସବୁ ପାଣିଗୁଡ଼ା ତଳକୁ ବା ବାହାରକୁ ବାହାରିଯିବ କିନ୍ତୁ ଯଦି କଣା ନଥିବ ସେଇଟା ସବୁ ଭିତରେ ହିଁ ରହିବ ଆଉ ଶୀତ ଋତୁରେ ପ୍ରାୟତଃ ପୋକ ଲାଗିଥାଆନ୍ତି ଗଛମାନଙ୍କରେ ସେଇ ଯୋଗୁଁ ପୋକ ମାରା ମାନେ ଔଷଧ ବ୍ୟବହାର କରିବା ଉଚିତ ଏବଂ ଖରା ଋତୁରେ ଅଧିକରୁ ଅଧିକ ପାଣିଦେଲେ ଗଛ ଗୁଡ଼ିକ ଭଲରେ ରୁହେ ଏବଂ ସତେଜ ରୁହେ